ବିଜ୍ଞାପନ ଦେବା ପାଇଁ ଅଧିକ ଲୋକଙ୍କୁ ଜଣେଇବା ପାଇଁ ଆମେ ଆକ୍ଟ କରିଥାଉଁ ଆଉ ଗାଁ ଗାଁ ଯାଇ ତାହା ଛପା ବି ମଧ୍ୟ ଯାଇଥାଏ ନେଟ ଦ୍ୱାରା ବି ତାହା ଚଲାଇଥାଏ ଏହି ନେଟ ଦ୍ୱାରା ଛଡ଼ା ଯିବାରୁ ସେ ଦେଖିକି ଆସନ୍ତି ଆଉ ବିଜ୍ଞାପନ ଛପା ବି ଯାଇଥାଏ ଗାଁ ଗାଁ ଯାଇକି ତାହା ଛପାଗଲେ ତାହା ଦେଖି ସମସ୍ତେ ଆସନ୍ତି ବି ବିଜ୍ଞାପନ ଦେବାଦ୍ୱାରା ସମସ୍ତେ ଦେଖିକି ଆସନ୍ତି ଓ ଯେଉଁ ଆଡ଼ ଦିଆ ହେଇଛି ତାର ସୁଲଭ ମୂଲ୍ୟ ମୂଲ୍ୟରେ କିଣିକି ନେଇକି ଯାନ୍ତି ହଁ ଦରକାର ପଡ଼ିଲେ କାହାଠୁ ପରାମର୍ଶ ବି ନେଇଥାଉ ପରାମର୍ଶ ନେଇ ସେଇ ଆଡ଼ ମଧ୍ୟ ବିଜ୍ଞାପନ ଦେଇଥାଉ ସବୁ ଜାଗାରେ ଦ୍ୱାରା ବିଜ୍ଞାପନ ସବୁ ମଧ୍ୟରେ ହୋଇଥାଏ